ହେଲୋ ହେଲୋ

ହଁ ଆମେ ବିକ୍ରି କରୁଛୁ ଆଉ ଗୋଟେ ଗୋଟେ ବରା ପାଞ୍ଚଟଙ୍କା ଲେଖେ ବରା ଗୋଟେ ପାଞ୍ଚଟଙ୍କା ସିଙ୍ଗେଡ଼ା ଗୋଟେ ପାଞ୍ଚଟଙ୍କା ସବୁ ଏଇ ପାଞ୍ଚଟଙ୍କାର ଆଉ ଆଉ ଏତେ ଦାମ ହେଲେ ସବୁ ଲୋକ ଗଲେ ଆଉ ଗାଁରେ କିଏ ରହୁନାହାନ୍ତି ଆଉ ଆମେ ଖଟିକି ଖାଇବା ଲୋକ ଆଉ ଆମେ ରେଟ୍ ନକଲେ କେମତି ଚଳି ପାରିବୁ ହଁ ସେମିତି ଆଉ ଆଉ ବେଶୀ ବେଶୀ ତ ରେଟ୍ କଲେ ଲୋକ ନେବେନି ବେଶୀ ତ ଲୋକ ରେଟ୍ କଲେ ନେବେନି ଆଉ ସେଥିରେ ତେଲ ବଢ଼ିଲାଣି ସବୁ ରେଟ୍ ହେଲାଣି ଆଉ ସେତିକି ଧରିକି କଲେ ହବ କି ଆଉ ହଉ ହେବ ରେ ତ ଗଲେ ହେବ ଗାଁରେ ରହିଲେ ହେବ ଯୋଉଠି ରହିଲେ ଆମେ ତ ବେପାରିଆ ଲୋକ ବେପାର କରିବୁ ଆଉ ଘରକୁ ପେଟ ପୋଷିବୁ ଆଉ ହଁ ହଁ ଆମରି ସହଯୋଗ ହେଲେ ତ ଆମେ ଚଳିବୁ ଆଉ ହଁ ହଁ ଆଉ ତେଲ ରେଟ୍ ସବୁ ବଢ଼ିଲାଣି ଆଉ ନକଲେ କେମତି ଚଳିବୁ ହେଲେ କୋଉଦିନ ଯିବି ଆପଣଙ୍କ ପାଖକୁ